ହ୍ୟାଲୋ ଆଜ୍ଞା ନମସ୍କାର ହଁ ସେ ନିରଜ ରେଷ୍ଟୁରାଣ୍ଟକୁ ଲାଗଲା କେ ଆଜ୍ଞା ମୁଁ ଯେଉଁ ଅର୍ଡ଼ର କରିଥିଲି ସେଇଟା ଏବେ କ୍ୟାନସେଲ୍ କର୍ବାକେ ଚାହୁଁଚେ ହଁ ସେଟା ଏବେ ଟିକେ ଦରକାର ମୁଁ ଟିକେ ବାହାରକୁ ଯାଉଛି ଆଉ ଯେଉଁ ଟଙ୍କା ମୁଁ ଆକାଉଣ୍ଟରୁ କଟିଛି ତାହାକେ ପୁଣି ଥରେ ମୋ ମୋ ଆକାଉଣ୍ଟକୁ ଟିକେ ପଠେଇଦଉନ୍